ମୁଇଁ ଯେତେବେଲେ ପାଠ୍ ପଢ଼ୁଥିଲି ପାଠ୍ ପଢ଼ିଲା ବେଳେ ଭଲା ଆମ ମାଷ୍ଟ୍ରମାନେ ବଢ଼ିଆ ପାଠ୍ ପଢ଼ଉ ଥିଲେ ଭଲ୍ ଆମର ଆମ କ୍ଲାସ୍ନେ ଲେଡ଼ିଜ୍ ଟୁକେଲ୍ ମେ ଯେତେ ଥିଲେ ପିଲାମାନେ ସେତେ ଥିଲେ ମାଷ୍ଟ୍ରମାନେ ଭଲ ପାଠ୍ ପଢ଼ନ୍ ଆମେ ମାନ୍ ବି ଭଲ ପାଠ ପଢ଼ୁଥିଲୁ ପାଠ ପଢ଼ା ହେଲା ବେଳେ ବହୁତ ଜିନିଷ ଖେଳ ହୁଏ କୁଦ ହୁଏ ଖୁବ୍ ଜିନିଷ ହଏ ତାପରେ ଆମର ପାଠ୍ ପଢ଼ା ବୋଲେ କେ ବହୁତ ଇଲା ଖେଲ୍ମନେ ହେଉଥିଲା ଇସ୍କୁଲରେ ଭଲ ପଢ଼ା ହେଲେ ଆମେ ଘର୍ କେ ଆସୁ ଘରେ ଆସି ଘୁସି କରି ଆମେ ପାଠ ପଢ଼ୁଁ ମୁଇଁ ଟିକେ ଭଲ୍ ଜାନିଥିନି ଇଂଲିଶ୍ଟା ଟିକେ ଭଲ୍ ଥିଲି ଇଂଲିଶ୍ ବି ମତେ ଭଲ୍ ଆସୁଥିଲା ଆରୁ ପାଠ୍ ପଢ଼ାନେ ମୁଁ ସେକେଣ୍ଡ୍ ହଉଥିଁନି ମୋ ସାଙ୍ଗ ଗୋଟେ ଫାଷ୍ଟ ହଉଥିଲା ଆରୁ ପାଠ୍ ପାଠ୍ ଆମ ଆମେ ପଢ଼ିଛୁଁ ମାଷ୍ଟ୍ରମାନେ ମାଷ୍ଟ୍ରମାନେ ମତେ ଖୁବ୍ ଭଲ କହନ୍ ଆମେ ଭଲ୍ ପାଠ୍ ପଢ଼ୁଲୁ ବୋଲି କରି ଆଜି ଚାକିରୀ ବାକିରୀ ତ ନେଇ କରି ପାରି ହେଲେ ଆଜି ବେପାର କତି ଯହିଁ ତହିଁ କରି କରି ଆଜି ଭଲ ଉନ୍ନତି ହେଇଛି ସବୁ ଲୋକ୍ ପାଠ୍ ପଢ଼ିବାର କଥା ଶିକ୍ଷା ନିହାତି ଦରକାର